ଜଣେ ଚାଷୀ ଚାଷ କରିଥାଏ ବିଭିନ୍ନ ପ୍ରକାର ଟାଷ ତା ସହିତ ପଶୁ ଟାଷ ମଧ୍ୟ କରିଥାଏ ଆଉ ଚାଷ ଗାଈ ଚାଷ କରି ସିଏ ଘିଅ ଉତ୍ପାଦନ କରିଥାଏ ଏବଂ କ୍ଷୀରକୁ ଓମଫେଡ଼୍ରେ ବିକି କିଛି ପ୍ରକାର ଲାଭବାନ ମଧ୍ୟ ହୋଇଥାଏ ଆଉ ସେଇ ଚାଷରେ ସେ ବହୁତ ଲାଭ କରିଥାଏ ଗାଈ ଯେତେବେଳେ ଗୋଟେ ଚାଷୀ କିଣେ ମନେକର ତିରିଶ ହଜାର ଟଙ୍କାରେ କିଣା ହେଲା ସେ ବିକା ପରେ ସେ ଚାଳିଶ ହଜାର ଟଙ୍କା ହୋଇଯାଏ ଯାହା ଫଳରେ ସେଇଠି ମଧ୍ୟ ଗୋଟିଏ ଚାଷୀକୁ ଲାଭବାନ ମଧ୍ୟ କରାଇ ଥାଏ ଏବଂ ଗାଈ ରଖିବା ଦ୍ୱାରା ଧାର୍ମିକ ଅନୁସାରେ କିଛି ଧର୍ମ ମଧ୍ୟ ହୁଏ ଏବଂ ଗାଈକୁ ଆମେ ଓଡ଼ିଶାରେ ଗୋମାତା ରୂପେ କହିଥାଉ